ଓଡ଼ିଶା ହେଉଛି ଏକ କୃଷି ସଂଗଠନର ରାଜ୍ୟ ସେଥିପାଇଁ କେମିତି କୃଷିମାନଙ୍କୁ ସହାୟତା କରିବା ପାଇଁ ଆମର ସରକାର ଯେମିତି ଆଦର କରିଛନ୍ତି ଯେମିତି କୃଷିବୀମା ମାଛଚାଷ ହେଉ କୁକୁଡ଼ାଚାଷ ହେଉ କି କ୍ଷେତ ବାଡ଼ିରେ ଯେମିତି ଚାଷ କରୁଛନ୍ତି ସେ ଯେମିତିକି ଲୋନ୍ ମାଧ୍ୟମରେ ଆମର ଦିଆଯାଉଛି କେମିତି ଲୋକମାନେ ପାଇପାରିବେ ସେଥିପାଇଁ ସଂଗଠନ ଡକାଯାଇକରି ଆମର ଯେ ଥିବେ ନିର୍ବାଚନର ଅଧିପତି ସେମାନେ କୃଷି ଉପରେ ଅନ୍ତର୍ଭୂକ୍ତ କରନ୍ତି କେମିତିଆ ଉନ୍ନତ ମାନର ସାର ଉନ୍ନତ ମାନର ଚାରା କେମିତି ଆସିପାରିବ କେମିତି ଆପଣ କୃଷିଟାକୁ ବଢାଇକରି ଏଗ୍ରିକଲଚର୍ ଉପରେ ତମେ ମାର୍କେଟ୍ ସେଲିଙ୍ଗ୍ କରିବ କମ୍ ଖର୍ଚ୍ଚରେ ଅଧିକ ଫଳ ପାଇବେ ସେଥିପାଇଁ ସେମାନେ ଭେଶୀ ଲାଗି ପଡ଼ନ୍ତି ଆଉ ଏବେ ତ ସବୁ ଟେକ୍ନିକାଲ୍ ଜିନିଷ ହୋଇଗଲାଣି କେମିତି କେତେ ମାତ୍ରାରେ ସାର ଦେବେ କେତେ ମାତ୍ରାରେ ଇଏ କରିବେ ତାର ସବୁ କ୍ଵାଣ୍ଟିଟି ଆସିଯାଉଛି ଆମର ଆସିଯାଉଛି ଟେକ୍ନିକାଲ୍ ମଧ୍ୟ ମେସିନାରୀ ଜିନିଷ ହୋଇଗଲାଣି ଧାନକଟା ହଉ କି ହଳ କରିବା ହଉ ଆକୁ ସବୁ ମିଶାଇକି ନିଆଯାଏ